ଇଲେକ୍ଟ୍ରି ଦ୍ୱାରା ଆମେ ବିଭିନ୍ନ ପ୍ରକାରର କାମ କରିଥାଉ ହେଉ ହେଲେଯେ ଯେମିତି ଟି ଭି ଫ୍ରିଜ୍ ମୋବାଇଲ୍ ଚାର୍ଜ୍ ଏମିତି ବିଭିନ୍ନ ପ୍ରକାରର କାମ କରିଥାଉ ଯଦି ଆମେମାନେ ଇଲେକ୍ଟ୍ରିକୁ ଭଲ ଭାବରେ ବ୍ୟବହାର ନ କରିବା କ୍ଷତିରେ ପଡ଼ିବା ଶର୍ଟ ସର୍କିଟ୍ ହୋଇକି ଜୀବନ ଯିବାର ସମ୍ଭାବନା ଅଛି ଏ ଯେଉଁଠି ଜୀବନ ଯିବାର ସମ୍ଭାବନା ଅଛି ଆମ୍ଭେମାନେ ଯଦି ଏ ଇଲେକ୍ଟ୍ରିକୁ ଭଲ ଭାବରେ ବ୍ୟବହାର ନକରି ପାରିବା ତାହେଲେ ଆମର ଜୀବନ ପ୍ରତି ବିପଦ ମଧ୍ୟ ରହିଛି ଇଲେକ୍ଟ୍ରିକୁ ବିଭିନ୍ନ କାମରେ ଆମେ ବ୍ୟବହାର କରିଥାଉ ଇଲେକ୍ଟ୍ରି କୁ ଭଲ ଭାବରେ ଯଦି ବ୍ୟବହାର ନକରିବା ଆମେ ବିପଦର ସମ୍ମୁଖୀନ ହେବା ଇଲେକ୍ଟ୍ରିକି ଚପଲ ବେବହାର କରି ବା ଇଲେକ୍ଟ୍ରି କାମ ଯେତେବେଳେ ଆମେ କୌଣସି ସୁଇଚ୍ ବୋର୍ଡ଼୍ ପାଖକୁ ଯିବା ତାହେଲେ ଆମେ ଚପଲ ବ୍ୟବହାର କରିପାରିବା ଯଦି କାହାକୁ ଇଲେକ୍ଟ୍ରି ଶର୍ଟ ଲାଗୁଛି ତାହେଲେ ଆମେମାନେ ତାକୁ ଯଦି କାହାର ହାତ ଲାଗିଯାଇଥିବ ଇଲେକ୍ଟ୍ରି ଇଲେକ୍ଟ୍ରିରେ ତାହାହେଲେ ଆମ ଆମେ ତାକୁ ଚପଲ ଚପଲ ପିନ୍ଧିକି ଶୁଖିଲା କାଠରେ ତା ହାତକୁ ବାଡ଼େଇଲେ ସେମାନେ ଇଲେକ୍ଟ୍ରିରୁ ରକ୍ଷା ପାଇପାରିଥାନ୍ତି ଇଲେକ୍ଟ୍ରି ଯଦି ଆଜିକାଲିକା ଜୀବନରେ ଇଲେକ୍ଟ୍ରିବିନା କୌଣସି କାମ ହୋଇପାରେ ନାହିଁ ଯେମତି ଟି ଭି ଟି ଭି ଯଦି ନଦେଖିବା ଆମେ ତାହେଲେ ଦେଶ ବିଦେଶର ଖବର ସବୁ ଜାଣିପାରିବା ନାହିଁ ଆଉ ଇଲେକ୍ଟ୍ରି ଦ୍ୱାରା ଆମେ ମୋବାଇଲ୍ ଫୋନ୍ ୟୁଜ୍ କରୁଛୁ ମୋବାଇଲ୍ ଆଜିକାଲିକା ଜୀବନରେ ମୋବାଇଲ୍ଟା ସବୁଠୁ ଜରୁରୀ କାହା ସାଙ୍ଗରେ କଥାହେବା ପାଇଁ ହେଲେ ଆମକୁ ମୋବାଇଲ୍ ବ୍ୟବହାର କରିବାପାଇଁ ପଡ଼ିଥାଏ ତାହା ଦ୍ୱାରା ଇଲେକ୍ଟ୍ରି ଚାର୍ଜ୍ ଇଲେକ୍ଟ୍ରିକୁ ଚାର୍ଜ୍ ଦ୍ୱାରା ଆମେ ମୋବାଇଲ୍ ଚାର୍ଜ୍ କରିଥାଉ ଇଲେକ୍ଟ୍ରି ନହେଲେ ଆମେ କିଛି କରିପାରିବା ନାହିଁ କମ୍ପୁଟର୍ ମଧ୍ୟ କମ୍ପୁଟର୍ ମଧ୍ୟ ଆମେ ଇଲେକ୍ଟ୍ରି ସାହାଯ୍ୟରେ ଚଳାଇଥାଉ ଇଲେକ୍ଟ୍ରି ନହେଲେ ଇଣ୍ଟରନେଟ୍ ଚାଲିବ ନାହିଁ ଏସବୁ କାମସବୁ ହୋଇପାରିବ ଇଲେକ୍ଟ୍ରି ଦ୍ୱାରା ଯାହାସବୁ କାମ ହେଉଥାଏ ଯଦି ଇଲେକ୍ଟ୍ରି ନହେବ ସେସବୁ କାମ ମଧ୍ୟ ଆମେ କରିପାରିବ ନାହିଁ ଇଲେକ୍ଟ୍ରି ଦ୍ୱାରା ମଧ୍ୟ କ୍ଷତି ହେବାର ସମ୍ଭାବନା ଅଛି କି କେଉଁଠି ଶର୍ଟ୍ ସର୍କିଟ୍ ହୋଇକି ନିଆଁ ଲାଗିଯିବ ନିଆଁ ଲାଗିଯିବାର ସମ୍ଭାବନା ମଧ୍ୟ ଅଛି ଇଲେକ୍ଟ୍ରିକୁ ଯଦି ଆମେ ଭଲଭାବରେ ବ୍ୟବହାର ନ କରିପାରିବା ଯଦି କୌଣସି ପାଣି ହାତରେ ଆମେ ଇଲେକ୍ଟ୍ରିକୁ ଧରିବା ତାହେଲେ ସର୍ଟ୍ ଲାଗିବାର ସମ୍ଭାବନା ଅଛି ଜୀବନ ଯିବାର ମଧ୍ୟ ସମ୍ଭାବନା ଅଛି ଆଗରୁ ଆମେମାନେ ଲଣ୍ଠନ ବ୍ୟବହାର କରୁଥିଲୁ କିଛି ସୁବିଧା ହେଇପାରୁ ନଥିଲା ଲଣ୍ଠନ ଦ୍ୱାରା ଆମେ ଯଦି କୌଣସି କାମ କରିପାରିବା ରାତିରେ ଆଗରୁ ଲଣ୍ଠନ ଦ୍ୱାରା ବେଶୀ କାମ କରିପାରୁ କରିପାରୁ ନଥିଲେ ଏବେ ଇଲେକ୍ଟ୍ରି ଦ୍ୱାରା ଆମେ ଦିନରେ ଯେମିତି କାମ କରିପାରୁଛୁ ରାତିରେ ମଧ୍ୟ ସେହିପରି କାମ କରିପାରୁଛୁ ଆମକୁ ଇଲେକ୍ଟ୍ରି ଦ୍ୱାରା ଅନ୍ଧାରରୁ ଆମକୁ ଆଲୋକିତ କରିଥାଏ ଇଲେକ୍ଟ୍ରି ଯେତିକି ଭଲ ସେତିକି ଖରାପ ଜୀବନ ପ୍ରତି ମଧ୍ୟ ବିପଦ ଅଛି ଜୀବନ ଯିବାର ସମ୍ଭାବନା ରହିଚି ତାକୁ ଯଦି ଆମେ ଭଲ ଭାବରେ ବ୍ୟବହାର ନକରି ପାରିବା ତାହେଲେ ଜୀବନ ଯିବାର ମଧ୍ୟ ସମ୍ଭାବନା ରହିଛି ଚପଲ ପିନ୍ଧିକି ଆମେ ଇଲେକ୍ଟ୍ରି କାମ କରିବା ସବୁଠୁ ନିରାପଦ